ପାଞ୍ଚ ଜାନୁୟାରୀ ଦୁଇ ହଜାର ତେଇଶ ଅଠର ମାର୍ଚ୍ଚ୍ ଦୁଇ ହଜାର ତେଇଶ କୋଡ଼ିଏ ମେ ଦୁଇ ହଜାର ତେଇଶ ପଚିଶ ଜୁନ୍ ଦୁଇ ହଜାର ତେଇଶ ଅଠର ଡିସେମ୍ବର ଦୁଇ ହଜାର ତେଇଶ